ହଁ ଇଏ କ'ଣ ଗୋଟେ ଥର ଯାଇଥିଲି ବାଲିଯାତ୍ରା କ'ଣ କେମିତି ମଜା ଆସିଛି ସେ କଥା କ'ଣ ଭୁଲିଭାଲି ଗଲ କ'ଣ ଭାଇନା ହଁ ଆଉ ଆଲୋଚନା ନାହିଁ ସେ ବିଷୟରେ କିଛି ଆଉ କଥାବାର୍ତ୍ତା ନାହିଁ ଆଉ ଆଗରୁ ଯାଇକି ମସ୍ତି କରୁଥିଲୁ ମଜା ମସ୍ତି କରିଥିଲୁ ଏଥର ଆଉ ଯିବାନି ନା କ'ଣ କହୁଛ କ'ଣ ମୁଁ କିଛି ବୁଝିପାରୁନି

ସବୁ ଫ୍ୟାମିଲି ନେଇକି ପଳାଇବା ନା ଏକା ଏକା ପଳାଇବା ନାଁ କ'ଣ ମୁଁ କିଛି ବୁଝିପାରୁନି

ହଁ ବୋଲେରୋ କରିଦେବା ଗୋଟେ ଆଉ ବୋଲେରୋ କରି ଦେଇକି ନେଇ ପଳାଇବା ଏଇଠି ସମୁଦ୍ର କୁଳ ଖଣ୍ଡେ ବୁଲିଆ ଟିକେ ନାଇଁ ନାଇଁ ନହେଲେ ଅଡ଼ି ନେଇଯିବା ଭଲ ହେବନି ହଁ ଥାର୍ ହଁ ମୋ ମୋର ସାଙ୍ଗ ପିଲା ଅଛି ନି ମୋର ଜଣେ ସାଙ୍ଗପିଲା ଅଛି ତା ନାଁ ନିଗମ ତାଙ୍କର ଡାଲା ଅଟୋ ଅଛି ନେଇ ଆସିବା ନାଁ କ'ଣ କହୁଛ ସେଇଟା ବି ହେଲେ ଭଲ କଥା ଟଲି ହେଲେ ଦୁର୍ବଳିଆ କିଏ ପେଲି ହେଇକି ଯିବ ଡାଲା ଅଟୋ ହେଲେ ବସି ପଡ଼ିବ ପାଲଟା ଟଙ୍ଗାଇ ଦେବ ବାସ୍ ସରିଲା ହଁ ବୋଲେରୋ ଵାଲା ସହ କଥା ହେଇଯାଅ ଯିବା ଏ ବର୍ଷ ଟିକେ ମଜାମସ୍ତି କରିବା କ'ଣ ଆଉ ଗତଥର ତ ମଜାମସ୍ତି କରିଥିଲୁ ଯାଇଥିଲୁ ଯା ହେଲାନି ଆଉ କ'ଣ ଟଙ୍କା ହେଲାନି ଆଉ ଏପଟେ ଖାଇବା ପାଇଁ ତ ପଇସା ନାହିଁ ଆଉ ସେପଟେ ଆଉ କ'ଣ କିଣିବି କହିଲ ପଇସା ଆଉ କ'ଣ କରିବା ଏ ବର୍ଷ ଅନୁଭବ ମହାନ୍ତି ଆସୁଛି ଆଉ ଇଏ ଆସୁଛି ତୁମର ଯିବା ଦେଖିବା ଆଉ ତ ଡାକୁ ନାହାନ୍ତି କେହି ଇଏ ତ ଛକିଲେଣି ଲାଷ୍ଟକୁ ତୁମେ କ'ଣ କରିବ ଖାଇବା ପାଇଁ ତ ପଇସା ନାହିଁ ଆଉ କ'ଣ ଡାକିବେ ଅନୁଭବ ମହାନ୍ତି କି ଡାକିବେନି ଆଉ କ'ଣ ଡାକିବେ ମୁଁ ତ କହୁଥିଲି ଯାତ୍ରା ପାଲା ଫାଲା

ହଁ ହଁ ସୋଫା ଏଥର ଯେଉଁଟା ଟୋଟାଲ ନେଇଛି ତା ସେଟ୍ଟା ନେଇଯିବି ସୋଫାର ଆଉ ହଁ ସେଇଟା ନେଇଯିବି ହଁ ହଁ ସେଇଟା ନେଇ ଆସିବି ସେ ଡ୍ରେସିଙ୍ଗ ଟେବୁଲ ଆଉ ଯାହା ଥିବ ନେଇ ଆସିବି ଆଉ ଏକାଥରେ ଭାର ଟାଇପର ନେଇ ଆସିବି ଆଉ କାଇଁ ରଖିବି ବେକାର ଯୌତୁକ ଭାରଟାକୁ ନେଇ ଆସିବି ଆଉ ନୂଆ ଘର ହେଇଛି ମୁଁ ତା'ହେଲେ ନୂଆ ଘରେ ରଖିଦେବି ଆଉ କାଇଁ ଇଏ କରିବି

ଭାବୁଥଲ ଏଥର କ'ଣ ଆର ଥର ଠାରୁ ଏଥର କ'ଣ ଭଲ ହେବନି ନାଁ କ'ଣ କହୁଛ କ'ଣ ବୁଲାବୁଲି ହଉ ଆଉ ରଖୁଛୁ ଆଉ ଏଥର ଯିବା ବୁଲିବା ଆଉ ହଉ